ଆଗ ଅପେକ୍ଷା ଓଡ଼ିଶାରେ ଶିକ୍ଷିତ ସଂଖ୍ୟା ବଢ଼ିଛି ଏବଂ ଡାକ୍ତରଖାନାମାନ ବଢ଼ିଛିି ଘର ଡାକ୍ତରଖାନା ହେଇଚି ଡାକ୍ତରଖାନାରେ ମଧ୍ୟ ଭିଡ଼ ଲାଗୁଛି ଏବଂ ରୋଗୀ ଆଗ ଅପେକ୍ଷା ରୋଗର ରୋଗୀ ରୋଗରେ ପୀଡ଼ିତ ହେଉନାହିଁ ଏବଂ କୌଣସି ଅସୁବିଧାରେ ମଧ୍ୟ ପଡ଼ୁନାହିଁ ମାନେ ଡାକ୍ତରଖାନାମାନେ ସବୁ ଜିଲ୍ଲାରେ ପଞ୍ଚାୟତରେ ଗାଁ ଗହଳିରେ ନିହାତି ହେବା ଜରୁରୀ ଏବଂ ଲୋକମାନେ ଡାକ୍ତରଖାନାର ଉପଯୋଗ କରିବା ଉଚିତ୍ ଏବଂ କୌଣସି ଟିକେଟ୍ କାଉଣ୍ଟର୍ରେ ଯେପରି ଭିଡ଼ ଲାଗୁଛି ସେ ଆଉ ଭିଡ଼ ଲାଗିବ ନାହିଁ ଏଥିପାଇଁ ସମସ୍ତ ଦରକାର ଏବଂ ଡାକ୍ତରଖାନାରେ ସୁବିଧା ସୁଯୋଗର ପରିମାଣ ନିହାତି ଦରକାର କାରଣ ଭାରତ ବର୍ଷରେ ଶିକ୍ଷିତ ସଂଖ୍ୟା ବଢ଼ିଛି ସେଥିପାଇଁ ଲୋକମାନେ ସବୁ ଜିନିଷକୁ ନିରୀକ୍ଷା ପରୀକ୍ଷା କରି ନିଜେ ଚଳୁଛନ୍ତି